କେଶର ଯତ୍ନ ଯତ୍ନ ନେବା ପାଇଁ ମୁଁ କେଶକୁ ଭଲକେ ଶାମ୍ପୁ ଦେଇ ସଫା କରେ ସଫା କରିସାରିକି ଚୁଟିକି ଭଲକି ଶୁଖାଇ ଦିଏ ଶୁଖାଇ ସାରି ତା' ମୂଳରେ ଭଲକି ତେଲ ଦେଇକି ଭଲକି ମାଲିସ କରେ ତା'ପରେ ଚର୍ମର ଯତ୍ନ ମୁହଁର ଯତ୍ନ ନେବା ପାଇଁ ମୁଁ ମୁହଁକୁ ସାବୁନରେ ଭଲକି ଧୋଇକି ହଳଦୀ ଲଗାଏ ହଳଦୀ ଦେଇକି ଭଲକି ଧୁଆ ଧୁଇ କରି ହଳଦୀ ମାଲିସ କରିକି ଚର୍ମର ଯତ୍ନ ନେଇଥାଏ